ମୁଁ ସ୍କୁଲକୁ ଗଲା ପରେ ସ୍କୁଲ ସଫା କରେ ଏବଂ ଚାରି ପାଖ ସଫା କରେ ତା'ପରେ ପ୍ରାର୍ଥନା କରେ ତା'ପରେ ସ୍କୁଲକୁ ଯାଇ କ୍ଳାସରେ ବସେ ତାପରେ ସାର୍ ଆସନ୍ତି ସାର୍ ଆସିଲା ପରେ ପାଠ ପଢ଼ାନ୍ତି ଯେଉଁ ପାଠ ବି ପଢ଼ାନ୍ତି ଭଲ ଭାବରେ ପଢ଼ାନ୍ତି ସାର୍ ବି ବହୁତ ଭଲ ଆଉ ଯେଉଁଟା ବୁଝି ନ ପାରନ୍ତି ଯଦି ଥରେ ବୁଝି ନପାରିଲେ ଆଉ ଥରେ ବୁଝାଇଦିଅନ୍ତି ଯଦି ଆଉ ଥରେ ବି ଯଦି ନବୁଝିପାରିଲେ ଆଉ ଥରେ ବୁଝାଇ ଦିଅନ୍ତି ତା'ପରେ ସେଇଟା ବୁଝିସାରିଲା ପରେ ସାର୍ମାନେ ପୁଣି ଥରେ ପଚାରନ୍ତି ବୁଝି ପାରିଲ ପିଲେ କି ନାଇଁ ଯଦି ନବୁଝିପାରିଲେ କୁହ ମୋତେ ବୁଝାଇ ଦେବି ସେମିତି କୁହନ୍ତି ସାର୍ ଆମେ ଯଦି ବୁଝିନପାରିଲୁ ଆଉ ଥରେ ବି ପଚାରୁଛନ୍ତି ତା'ପରେ ଆମେ ସେଇଗୁଡ଼ାକୁ ଭଲ ଭାବରେ ବୁଝି ସାରିଲା ପରେ ସାର୍ ଆମକୁ କ୍ୱୋଶ୍ଚିନ୍ କରନ୍ତି ସେଇଟା କ୍ୱୋଶ୍ଚିନ୍ କରି ସାରିଲା ପରେ ଯଦି ଆମେ ସଠିକ୍ ଉତ୍ତର ଦେଲେ ସାର୍ ତା'ହେଲେ ଆଗକୁ ବଢ଼ନ୍ତି ତା'ପରେ ଆମେ ସବୁ ସମସ୍ତେ ମିଶିକରି ଭଲ ପଢ଼ି ପାରୁନୁ